ଆଜ୍ଞା ଦିଦି ନମସ୍କାର ଆଚ୍ଛା ମୁଁ ଯେଉଁ ଶୁଭଶ୍ରୀ ପ୍ରିୟାସିଂହ ସାହୁ କହୁଥିଲି ଆପଣ ମିଶ୍ର କମ୍ପାନୀରୁ କହୁଥିଲେ କି ହଁ ଯେଉଁ ଆମ ସ୍କୁଲରେ ସବୁ ପିଲାଙ୍କର ପ୍ରୋଜେକ୍ଟ ଗୋଟେ ହବ ବୁଝିଲେ ହଁ ତ ସେଥିପାଇଁ ସବୁ ଜିନିଷପତ୍ର ଯେଉଁ ନେବାର ଥିଲା ଯେଉଁ କାର୍ଡ଼ବୋର୍ଡ଼ ଅଛି ଆଚ୍ଛା ହଁ ଆମର କୋଡ଼ିଏ ପିସ୍ ଦରକାର ଆଉ ପେନ୍ସିଲ୍ ଆଉ ପେନ୍ସିଲ୍ କେତେ ରେଟ୍ ଆଚ୍ଛା କାର୍ଡ଼ବୋର୍ଡ଼ କେତେ ଆଚ୍ଛା ତା'ଦେହରୁ କୋଡ଼ିଏ ପିସ୍ ଆଉ ପେନସିଲ୍ରୁ ବି କୋଡ଼ିଏ ପିସ୍ ଆଉ ପେନ୍ ସବୁ ଭେରାଇଟି କଲର ରହୁଛି ହଁ ତା'ଦେହରୁ ରେଡ଼୍ର କୋଡ଼ିଏ ପିସ୍ ଆଉ ବ୍ଲୁ ବ୍ଲାକ୍ ମିଶେଇକି କୋଡ଼ିଏ ପିସ୍ ଦେଇଦେବେ ଆଉ ଆମେ ଯିବୁ ସେଇ କାଲି ଆଡ଼କୁ ଯିବୁ ଆଉ ଆଉ ସବୁ କଲରିଙ୍ଗ ଅଛି କ'ଣ କଲରିଂ ଯେଉଁ କଲର୍ ସବୁ ହୁଁ ନାହିଁ ନାଇଁ ୱାଟର୍ପ୍ରୁଫ୍ ଦରକାର ସ୍କେଚ୍ପେନ୍ ବି ଦରକାର ଆଚ୍ଛା ତା' ଦେହରୁ କୋଡ଼ିଏ ପିସ୍ ଲେଖାଁ ସବୁ ରଖିଦେବି ଆଉ ଆଉ ସବୁ କ'ଣ ସବୁ ଆପଣଙ୍କ ଦୋକାନରେ ଅଛି ହଁ ଆଉ ନହେଲେ ରଙ୍ଗିନ୍ ପେପର୍ ସବୁ କେତେ କ'ଣ କଲର୍ ସବୁ କେଇଟା ଲେଖାଁ ଅଛି ହଁ ଆଉ ତାହେଲେ ସବୁ ହଁ ନହେଲେ ସବୁଥିରୁ ଗୋଟେ କାମ କରିବି ପାଞ୍ଚ ପାଞ୍ଚଟା ଲେଖାଁ ପ୍ୟାକ୍ କରିଦେବେ ହଁ ଯେଉଁ ସୋଲ ମିଳିବ କି ଆଚ୍ଛା ସେ ମାନେ କେତେକେତେ ପିସ୍ ସବୁ ଆଚ୍ଛା କେତେ ଟଙ୍କା ଲେଖାଁ ହଁ ହୁଁ ହଉ ନହେଲେ ତା' ଦେହରୁ ଏଠି ଅଛି ପୁରା ଷ୍ଟକ୍ ମାଲ୍ ଅଛି ବହୁତ ସାରା ହଁ ତା' ଦେହରୁ ରଖି ଦେଇଥିବେ ଚାଳିଶ ରୁ ଷାଠିଏ ପାଖାପାଖି ଆଉ ହୁଁ ହଁ ଆଉ ସବୁ ଆଉ ସବୁ କ'ଣ ଅଛି ହୁଁ ଆଉ ଯେଉଁ ପେନ୍ସିଲ୍ କଲର ଯେଉଁ ଅଛି ପେନ୍ସିଲ୍ କଲର ହଁ ଯେଉଁ ତା'ଦେହରୁ ରଖିଦେଇଥିବେ କେଇଟା ପ୍ୟାକେଟ୍ କହିଲେ ପନ୍ଦରଟା ପାଖାପାଖି ପ୍ୟାକେଟ୍ ରଖି ଦେଇଥିବେ ହୁଁ ଆଉ ଆମ ପିଲା କ'ଣ ଯିବାର ଅଛି କାଲି ଆମର କେଇଟା ପିଲାଙ୍କୁ ମୁଁ ନେଇକି ଯିବିହେରି ତାପରେ ଆମେ ସବୁ ଆପଣଙ୍କ ଦୋକାନ କେତେବେଳେ ଫାଙ୍କା ରହୁଛି କହିଲେ ହୁଁ କାରଣ ଆମର ବହୁତ ପିଲା ଯିବେ ସବୁ ପୁରା ପସନ୍ଦ କରିବେ ଆମର ସ୍କୁଲରେ ଗୋଟେ ବଡ଼ ଫଙ୍କସନ୍ ହେଉଛି ତ ହୁଁ ସବୁ ପିଲା ସବୁ ପ୍ରୋଜେକ୍ଟ ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆମେ କାଲି ସୁଦ୍ଧା ପାଇଁ ପହଞ୍ଚିଯିବୁ ଆଉ

ରଖୁଛି